ଚନ୍ଦ୍ର ଗ୍ରହଣ ବା ଧୁମକେତୁ ଆମ ଅଞ୍ଚଳରେ ଦେଖିଛି ମୁଁ ଯୋଉଟାକି ଏକ ମହାକାଶିୟ ଘଟଣା ଯୋଉଟାକି ମୁଁ ବହୁତ ସମୟ ଏହାକୁ ଦେଖିଛି ଏବଂ ଅନୁଭବ ମଧ୍ୟ କରିଛିି କିପରି ହୋଇଥାଏ ଏଇଟା ଏହା ଏ ବିଷୟରେ କହିବାକୁ ଗଲେ ମୁଁ ଯଦି କହିବି ତାହେଲେ ଚନ୍ଦ୍ର ଗ୍ରହଣ ଯେଉଁଦିନ ହୋଇଥାଏ ସେଦିନ ଆମେ ଆମର ପାକ ତ୍ୟାଗ ବା ଯୋଉଟାକି କୁହାଯାଏ ଖାଦ୍ୟ ଅର୍ଣ୍ଣ ଯୋଉ ଛାଡ଼ି ରହିବାକୁ ପଡ଼ିଥାଏ ଏବଂ ତାହା ଛାଡ଼ିବାର କେତେ ଘଣ୍ଟା ବା କେତେ ସମୟ ପରେ ଯୋଉଟାକି ପୁରାଣ ଅନୁସାରେ ବା ପୁରୋହିତଙ୍କ ଅନୁସାରେ ଆମ ନିଜର ବସ୍ତ୍ର ବସ୍ତ୍ର ବସ୍ତ୍ରକୁ ଧୋଇବା ସହିତ ନିଜର ନିଜକୁ ମଧ୍ୟ ଗାଧୋଇ ନିଜକୁ କୁହାଯାଏ ଛୁଆଁ ଅଛୁଆଁ ଦେହ ଟାଇପ୍ର ସେଠି ଟାଇପ୍ର ହୋଇଥାଏ ଏବଂ ଏହି ଦିନ ଚନ୍ଦ୍ର ଗ୍ରହଣ ଦିନ ଆମେ ନିଜର ଖାଦ୍ୟ ଛାଡ଼ି ଦେଇଥାଉ ଅନ୍ୟ ଅର୍ଣ୍ଣ କିମ୍ବା ଅର୍ଣ୍ଣ ଛାଡ଼ି ଦେଇଥାଉ ଅର୍ଣ୍ଣ ଗ୍ରହଣ କରିନଥାଉ ଚନ୍ଦ୍ର ଗ୍ରହଣ ଦିନ ଅନେକ ଗୁଡ଼ିଏ ଚନ୍ଦ୍ର ଗ୍ରହଣ ଯେଉଁ ଦିନ ହୋଇଥାଏ ସେଦିନ ବହୁତ ଗୁଡ଼ିଏ ହେତୁବାଦୀ ଏବଂ ସ୍ୱାବଲମ୍ବୀ ଯୋଉମାନେ କୁହାଯାଏ ସେମାନଙ୍କ ଦ୍ୱାରା ହୋଇଥାଏ ଏବଂ ଏଦିନ ବହୁତ ଗୁଡ଼ିଏ ଚନ୍ଦ୍ର ଗ୍ରହଣ ଯୋଉ କୁହାଯାଏ ସେ ସେଦିନଟିକୁ ଆମେ ନିଜର ବହୁତ ସମୟ କଟାଇଥାଉ ଏବଂ ଘଟଣା ଯୋଉଥିରେ କିି ଇଏ ହେଇଥାଏ